ସାଧାରଣତଃ ମତେ ବଗିଚା କରିବାକୁ ଭାରି ଭଲଲାଗେ ବଗିଚାରେ କାରଣ ବିଭିନ୍ନପ୍ରକାର ଗଛ ଲଗାଇଲେ ବାରିଘର ବହୁତ ସୁନ୍ଦର ଲାଗେ ଯେମିତିକି ଗୋଲାପ ଟଗର ଆଉ ମନ୍ଦାର ଫୁଲ ବହୁତ ପ୍ରକାର ଗଛ ଲଗାଇଲେ ବାରିଟା ବହୁତ ସୁନ୍ଦର ଲାଗେ ବଗିଚାରେ କିନ୍ତୁ ଯେତିକି ପରିଶ୍ରମ କରିବ ଗଛପତ୍ର ସେତିକି ସତେଜ ରହିବ ଦୁଇବେଳା ପାଣି ଦେବା ତା'ପରେ ଗଛମୂଳ ଖୋଳିବା ଗଛର ଯତ୍ନ ନେଲେ ବଗିଚାଟା ସୁନ୍ଦର ଲାଗେ ବିଭିନ୍ନ ପ୍ରକାର ଫଳମୂଳ ଗଛପତ୍ର ବଗିଚାରେ ଲାଗେ ମୁଁ ଯେଉଁଆଡ଼େ ଯାଇଥାଏ ଯଦି ଦେଖେ କେଉଁଠି ଗୋଟିଏ ଭଲ ସୁନ୍ଦର ଗଛଟିଏ ଫୁଲ ଗଛଟିଏ ଅଛି ଯେତେ ଟଙ୍କା ପଡ଼ୁ ତାକୁ କିଣିଆଣେ ତାକୁ କିଣିଆଣିକି ବାଡ଼ିରେ ଯତ୍ନ କରିକି ଲଗାଏ ତେଣୁକରି ଆମ ବାଇରେ ବହୁତ ଗଛପତ୍ର ସୁନ୍ଦର ଗଛ ପତ୍ର ଅଛି ମୁଁ ମନ୍ଦାର ଟଗର କନିଆରିଠୁ ଆରମ୍ଭ କରି ଲେମ୍ବୁ କମଳା ସହ ମୁଁ ଆମ ବଗିଚାରେ ଲଗାଇଛି ବହୁତ ପରିଶ୍ରମ କରିବାରୁ ଆମ ବଗିଚାଟି ଭଲ ସୁନ୍ଦର ଲାଗୁଛି